ମୁଁ ମୋ ଫ୍ୟାମିଲି ସହିତ ବୁଲିବାକୁ ଚାହେଁ ଓ ସେମାନେ ଯେଉଁ ଯେଉଁ ଜାଗକୁ ଯାଆନ୍ତି ସେହି ସେହି ଜାଗାକୁ ଯାଆନ୍ତି ଓ ସେମାନେ ଯେଉଁ ଜାଗାରେ ଜାଣା କିଣିବାକୁ ଚାହାନ୍ତି ସେମାନେ କିଣନ୍ତି ଓ ମୋତେ ବି କିଣି ଦିଅନ୍ତି ମୁଁ ସେଥିଲାଗି ମୋ ପରିବାର ସହିତ ବେଶି ବୁଲିବାକୁ ଯାଏ ଓ ମୁଁ ମୋ ପରିବାରକୁ ବେଶି ସେଥିଲାଗି ସେମାନେ ଯେଉଁଠିକୁ ଯାଉ ବୋଲନ୍ତି ମୁଁ ସେଇଠିକି ଯାଏ ସେମାନେ ଜାଣା ବୋଲନ୍ତି ମୁଁ ତାଣା କରେ